ମକର ପରବ ମାନେ ମକର ପରବ ବାନ୍ଦନା ପରବ ବାନ୍ଦନା ପରବ କରମ୍ ପରବ କରମ୍ ପରବ ତ ମୁଁ ଏତିକି ଯେ ମୟୂରଭଞ୍ଜ ଜିଲ୍ଲାରେ ଅନୁସରଣ କରାଯାଉଥିବା କିଛି ସାଧାରଣ ସାମାଜିକ କିମ୍ବା ସାଂସ୍କୃତିକ ଅଭ୍ୟାସ କିମ୍ବା ରାଜନୀତି କ'ଣ ନା ସରି ରୀତିନୀତି କ'ଣ ରୀତିନୀତି ଏଇଥିପାଇଁ ରୀତିନୀତି ହେଉଛି ଏଠି ହେଉଛି କରମ୍ ପରବ ଆଉ ଗୋଟେ ହେଉଛି ସାନ୍ତାଳି ଯେଉଁ ସାନ୍ତାଳ ହିସାବରେ ଯେଉଁ ଆମର ଗୋଟେ ଅଛି ତାଙ୍କର ଗୋଟେ ପର୍ବ ଅଛି ଆମେ ତ କୁଡ଼୍ମି ଲୋକ ଆମେ କରମ୍ ପର୍ବଟା ଭଲ ମାନୁ ତା'ପରେ ଇଏ ଆମର କି କହିବି କରମ୍ ପରବ ଆଉ ମକର ପରବ ଆଉ ଆମର ବାନ୍ଧଣା ପରବ ସେଇଟା ଭଲ ମାନେ ତ ଗୋଟେ କଥା ଗରମ ପରବ୍ ମାନିବା କେମିତି ସେମାନେ ଯାଆନ୍ତି ସମସ୍ତେ ଯାଇକି ପୂଜା କରନ୍ତି ଗୋଟେ ଜାଗାରେ ସମସ୍ତେ ପୂଜା କରିବା ପୂଜା କରିକି ତାଙ୍କୁ ମୁଣ୍ଡିଆ ମାରିକି ଆସିବା ସମସ୍ତେ କୁହନ୍ତି ଯେ ଭାଏର୍ ଧରମ୍ ମାନେ ଆମାର୍ କରମ୍ ଭାଏର୍ ଧରମ୍ ତ ଗୋଟେ କହୁଛି ରୀତିନୀତି ହିସାବରେ ଏଠି ଏଠିକାର ଲୋକ ହେଉଛନ୍ତି ସମସ୍ତେ ପର୍ବ ବିଷୟରେ କହୁନି ସମସ୍ତେ ହେଉଛନ୍ତି ଏଠିକାର ଲୋକ ଖଟିକିଆ ଲୋକ ଖଟିବା ଖାଇବା ଖଟିବା ଖାଇବା କେହି ବି ମାନେ ଆମର ସେଭେଣ୍ଟି ପର୍ସେଣ୍ଟ୍ କହିଦିଅ ସେଭେଣ୍ଟି ପାର୍ସେଣ୍ଟ୍ରୁ ବି କମ୍ ପ୍ରାୟ ହେବେ ସମସ୍ତେ ଖଟିକି ଖାଆନ୍ତି ଆଉ ଥାର୍ଟି ପର୍ସେଣ୍ଟ୍ରୁ ବି ଆହୁରି କମ୍ ହେବେ ଯେଉଁଟାକି ଜବ୍ ଫବ୍ କରିକି ଖାଆନ୍ତି ତ ମୋର କହିବା କଥା ଯେ ନା ସେମାନେ ଯଦି ଆମର ଏଠିକା ଲୋକ ଅଲଗା ଗାଁକୁ ଯାଉଛନ୍ତି ଅଲଗା ସରି ଅଲଗା ଷ୍ଟେଟ୍କୁ ଯାଉଛନ୍ତି କାମ କରିବା ପାଇଁ ଆମର ଷ୍ଟେଟ୍ କି ପାଇଁ ହେଉନି ଆମର ଷ୍ଟେଟ୍ ହେବା ଦରକାର ଅଲଗା ଅଲଗା ଲୋକ ଆମର ଷ୍ଟେଟ୍କୁ ଆସିବା ଦରକାର